ଓଡ଼ିଶାର ସ୍ଥାନୀୟ ବ୍ୟବସାୟ ସାଧାରଣତଃ ବଜାରରେ ଆମକୁ ବେଶ ପ୍ରଭାବିତ କରିଛି ଏବଂ ଆମେ ଯେତିକି ବି ଚାଷ କରୁ ବଜାରରେ ତାହା ବିକ୍ରି କରିଥାଉ ବ୍ୟବସାୟ ମାଧ୍ୟମରେ ଆମେ କିଛି ବେପାରୀକୁ ମଧ୍ୟ ଦେଇଥାଉ ଏବଂ ଆମ ଜଣେ ବ୍ୟବସାୟୀ ସାରା ଦୁନିଆକୁ ସେ ସମସ୍ତଙ୍କ ପାଖରେ ପହଞ୍ଚାଇଥାଏ ଏବଂ ବଜାରରେ ପ୍ରତିଦ୍ୱନ୍ଦିତା ସୃଷ୍ଟି କରେ କ'ଣ ନା ସେ ସେ ବ୍ୟବସାୟ କରିବ ତ ମୁଁ ବି କରିବି ଆମ ସମସ୍ତଙ୍କର ମନ ଭିତରେ ଗୋଟିଏ ଉତ୍ସାହିତ ଉତ୍ସାହିତ ଜାଗ୍ରତ ହୁଏ ଉଚ୍ଚ ମନ ଜାଗ୍ରତ ହୁଏ ଆଉ ଆମେ ସମସ୍ତେ ଗୋଟେ ବଜାରରେ ବସିଲେ ଗୋଟେ ୟୁନିଟି ଆସେ ଯେ ଆମେ ବଜାର ସମସ୍ତେ ବଜାରରେ ବଜାରରେ ବ୍ୟବସାୟ କରୁ ଏବଂ ଲୋକମାନେ ସେଠା ସେଠାକୁ କିଣିବାକୁ ଆସିଥାନ୍ତି ଏବଂ ସେଠା ସେ ଗୋଟିଏ ତାହା ଗୋଟିଏ ସୁସ୍ଥ ପ୍ରତିଦ୍ୱନ୍ଦିତା ଆମମାନଙ୍କ ଭିତରେ ଝଗଡ଼ା ନାହିଁ ବହୁତ ପ୍ରେମ ଭାବରେ ଆମେ ସମସ୍ତେ ବ୍ୟବସାୟ କରିଥାଉ ଏବଂ ରଣନୀତିକ ରଣନୀତି ମଧ୍ୟ କରିଥାଉ କାହିଁକିନା କେଉଁ ଭଳି ଭାବରେ ଆମେ ବଜାରରେ ବ୍ୟବସାୟ କଲେ ଲାଭବାନ ହେବା କେଉଁ କେଉଁ ଜିନିଷ ଆମେ ସବୁବେଳେ ସମସ୍ତଙ୍କର କ୍ରେତାଙ୍କ ପାଖରେ ଉପଲବ୍ଧି କରିପାରିବା ଏହାିଁ ଆମମାନଙ୍କର ଆଶା ଏବଂ ମୋର ଆଶା ଏବଂ ଆମେ ସମସ୍ତେ ୟୁନିଅନ୍ ହୋଇ ବା ସୁସ୍ଥ ପ୍ରତିଦ୍ୱନ୍ଦିତା କରିବା ଉଚିତ ଯେ ଆମମାନଙ୍କ ଭିତରେ ବଜାର ବଜାର ମାଧ୍ୟମରେ ବଜାରକୁ ନେଇ ସମସ୍ତଙ୍କ ପାଖରେ କିପରି ସମସ୍ତ ପ୍ରକାର ଜିନିଷ ମଧ୍ୟରେ ବ୍ୟବସାୟ କରିବା ଉଚିତ